ଓଡ଼ିଶାରେ ବିଭିନ୍ନ ଧର୍ମ ବା ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥାନ୍ତି ସେମାନେ ନିଜର ସଂସ୍କୃତିକୁ ଏମିତି ଭାବରେ ତୁଲାଇ ଥାନ୍ତି ଯେମିତିକି ସେମାନଙ୍କର ସଂସ୍କୃତିକି କିଛି ବାଧା ବିଭିନ୍ନ ସୃଷ୍ଟି ହୋଇନଥାଏ ଓଡ଼ିଶାରେ ବିଭିନ୍ନ ଧର୍ମର ଲୋକ ବସବାସ କରିଥାନ୍ତି ସେମାନଙ୍କ ମଧ୍ୟରେ ରହିଲେ ବୌ ବୌଦ୍ଧ ଧର୍ମର ଲୋକମାନେ ଏବଂ ଖ୍ରୀଷ୍ଟ ଧର୍ମର ଲୋକମାନେ ମୁସଲମାନ ଧର୍ମର ଲୋକମାନେ ହିନ୍ଦୁ ଧର୍ମର ଲୋକମାନେ ସେମାନେ ବିଭିନ୍ନ ଧର୍ମର ହେଇପାରନ୍ତି କିନ୍ତୁ ତାଙ୍କ ମଧ୍ୟରେ ଏକତା ରହିଅଛି ସେମାନେ ନିଜେ ନିଜେ ମଧ୍ୟରେ କେବେ ଭେଦଭାବ ଦେଖାଇ ନଥାନ୍ତି ସେମାନଙ୍କ ମଧ୍ୟରେ ଭାଇଚାରା ରହିଥାଏ ସେମାନେ ଯେଉଁ କାର୍ଯ୍ୟ କରିଥାନ୍ତି ବା ଯେଉଁ କାମ ମଧ୍ୟ କରିଥାନ୍ତି ତାଙ୍କର କୌଣସିଥିରେ ବି ଭେଦଭାବ ଦେଖାଯାଇ ନ ଥାଏ ସେମାନେ ସମୁ ସବୁ କାର୍ଯ୍ୟକୁ ଏକ ହୋଇ ବା ଏକଜୁଟ ହୋଇ ତୋଳାଇଥାନ୍ତି ତେଣୁ ସେମାନେ ବୌଦ୍ଧ ବୌଦ୍ଧ ହୁଅନ୍ତୁ କିମ୍ବା ସାଧାରଣ ଲୋକ ହୁଅନ୍ତୁ ବିଭିନ୍ନ ଶାସକ ଗୋଷ୍ଠୀ ହୋଇଥାନ୍ତୁ ସେମାନେ ତାଙ୍କର ଧର୍ମକୁ ତାଙ୍କର ଧର୍ମ ପ୍ରତି କୌଣସି ଗର୍ବ ଅନୁଭବ କରିନଥାନ୍ତି